ଆମ ଗ୍ରାମାଞ୍ଚଳରେ ଆମେମାନେ ଖେଳ ଖେଳି ଥାଉଁ ପିଲାମାନେ ମଧ୍ୟ ଖେଳିଥାନ୍ତି ତାଦ୍ଵାରା ଆମ ଶରୀରରେ ଆମ ଦେହପାଇଁ ବହୁତ ହିତକାରକ ରହିଥାଏ ଆମ ହାତଗୋଡ଼ ଚାଲିବାପାଇଁ ଚଳିବାପାଇଁ ମଧ୍ୟ ଭଲଲାଗେ ଏହି ଖେଳକୁ ମାଧ୍ୟମ କରିକି ଗ୍ରାମାଅଞ୍ଚଳ ପିଲାମାନେ ମଧ୍ୟ ବହୁତ ଆଗକୁ ଯାଇପାରୁଛନ୍ତି ତାଦ୍ଵାରା ଜୀବିକା ମଧ୍ୟ ନିର୍ବାହ କରିପାରୁଛନ୍ତି ଏଥିରେ ଆମର ବହୁତ ରୋଗରୁ ମଧ୍ୟ ରକ୍ଷା ପାଉଛୁ